ହ୍ୟାଲୋ ନମସ୍କାର ହଁ କ୍ଷୀର କ୍ଷୀର ଯିଏ ଦିଏ କ୍ଷୀରଟି କ୍ଷୀର ଟିକିଏ ଭଲ ଆସୁନି ଆଜ୍ଞା ପାଞ୍ଚ ଦିନ

ହଁ ହଁ ଟିକିଏ ପାଣି ମିଶା କ୍ଷୀର ପଳାଇଆଉଛି ତ ଆମେ ବି ହେଲେ ସେୟର୍ କରିବୁ ନା ହଁ ହଁ ହଁ

ହଁ ହଉ ହଉ ନା ଏଇ ବସିଛି ଆଉ ସେଲ୍ ହେଉନି ତେଣୁ କରି କଟିବନି ଏବେ

ହଁ ହଉ ହଉ ପଠାଅ ହଉ ଦେଖିବି ଦେଖିକରି ଜଣେଇବି